ମୋତେ ଜିନ୍ସ ପ୍ୟାଣ୍ଟ ପିନ୍ଧିବାର୍ ଲାଗି ଭଲ୍ ଲାଗ୍ସି

ଆମର୍ ଭାରତ ଜିନ୍ସ ପ୍ୟାଣ୍ଟ ତିଆରି କର୍ବାର୍ ଲାଗି ଏଇଖିନା ମୋର ଅଛି ଆମେରିକା ରେ ଆମର୍ ଜିନ୍ସ ପ୍ୟାଣ୍ଟ ମାନଙ୍କୁ ସେମାନେ ବହୁତ୍ ପିନ୍ଧିବାନେ ଭଲ୍ ପଏସନ୍ ଆଉ ଜିନ୍ସ ପ୍ୟାଣ୍ଟ ଆମେ ପିନ୍ଧିକି ଜିନ୍କି ଗଲେ ଆମେ ଚଲ୍ବା କାହାର୍ ଜନମ୍ ଦିନ୍ କାହାର୍ ବିହାଘର୍ ସବୁ ଆମେ ପିନ୍ଧିକି ଯାଇ ପାର୍ମା ସବୁ ଦିନ୍ ଆମେ ପିନ୍ଧିଲା ବନ୍ବା ଆଉ ଆମର୍ ଜିନ୍ସ ପ୍ୟାଣ୍ଟଟା ସବୁର୍ ଭଲ୍ ଲାଗେ ସେଇଠି ଇଲାଷ୍ଟିକ ବି ଥିସି ସେଥିରେ ଢିଲା ଭଲ୍ ଲାଗ୍ସି ମୋତେ ଢିଲା ପ୍ୟାଣ୍ଟ ହାପ୍ ପ୍ୟାଣ୍ଟବି ଭଲ୍ ଲାଗ୍ସି ସେ ସବୁ ଦେଖିବାର୍ ଲାଗି ବି ଭଲ୍ ଦିଖସି ହେଥି ଲାଗି ଆମେ ସେଇଟା ମାନେ ପିନ୍ଧିବାର୍ କଥା ଆଉ ଏଇଟା ସବୁ ଭଲ୍ ବି